ହଁ ହ୍ୟାଲୋ ହଁ ତୁମର୍ ନ ବଢ଼ିଆ ଗଛଟା ଅଛି ହଁ କାଏଁ କାଏଁ ଗଛ ଅଛି ହଁ ହଁ ହେଲେ ମୋର୍ ବହୁତ୍ ମତେ ବହୁତ୍ ସାମାନ୍ ଦରକାର୍ ଯେ ନଙ୍ଗଲ୍ କବାଟ୍ ଝରକା ଆଉ ଦୁଆର୍ ବନ୍ଧ୍ ଏନ୍ତା ବହୁତ୍ ସାମାନ୍ ମୋର୍ ନେବାର୍ ସେ ତିଆରିକି ଦେଇପାର୍ବେ ଜଲ୍ଦି ଟିକେ ଦେଇପାର୍ଲେ ଟିକେ ଭଲ୍ କଥା କେତେ କେତେ ଟଙ୍କା ନେବେ ହଁ ଏତ୍କି କମ୍ ରେଟ୍ ଲଗାତେ ବେଲେ ଭଲ୍ ହେତା ଯେ ହଁ ଟିକେ କମ୍ ରେଟ୍ ଲଗାବେ ହଁ ବେଲେ ଦୁଆର୍ ବନ୍ଧ୍ଟା ରେଂଗାଲ୍ ଗଛର୍ଟା ଦେବେ ହଁ ହଁ ହଁ ଆଉ ନଲ୍ ନଲ୍ ବି ତିଆରି ଟିକେ ଦେବେ ଟିକେ ଭଲ୍ ବେଲେ

ମତେ ଦର୍କାର ହଁ ଟିକେ ଜଲ୍ଦି ଟିକେ କଲେ ଭଲ୍ ହେବା ଟିକେ

ଚେଷ୍ଟା କର୍ବେ ଟିକେ ଭଲ୍ କରି ତିଆରି କରି ଟିକେ ଦେବେ ହଁ ହଁ ହଁ ହଁ ରେଟ୍ବେଟ୍ ବି

ମୋର୍ଟା ଝରକା କବାଟ୍ ଝରକା ପାଞ୍ଚ୍ ଟା ଦୁଆର୍ ବନ୍ଧ୍ ପାଞ୍ଚ୍ ଟା ହଁ ପଲଙ୍କ୍ ଗୁଟେ ଡାଇନିଂ ଟେବୁଲ୍ ଦୁଇ ପେୟାର୍ ଦେବ ହଁ ହଁ ଚଉକି ବି ଦେବ ହଁ ହଁ ଭଲ୍ ହେଇ ସାଇନିଂ ଟିକେ ହେବା ତ ସାଇନିଂ ବି ଦରକାର

ଭଲ୍ସେ ହଁ ହଁ ଲୋକ୍ ଲଗେଇକରି ଟିକେ ଭଲ୍ ଜଲ୍ଦି ଟିକେ ହଁ ହଁ ହଁ ହଁ ହଁ ଏଡ଼ଭାନ୍ସ ଯଦି କିଛି ନେବ ବେଲେ ନେଇଯିବ ହାଏଁ